ଆଜ୍ଞା ମୁଁ ଜଟଣୀ ବଜାରରୁ କହୁଥିଲି ଆପଣଙ୍କର ତ୍ରିବେଦୀ ଦୋକାନରୁ ମୁଁ ମଟନ ବିରିୟାନୀ ଅର୍ଡ଼ର କରିଥିଲି ତାହା ଖାଇଲା ପରେ ମୋତେ ବହୁତ ସ୍ଵାଦିଷ୍ଟ ଲାଗିଥିଲା ଏବଂ ତା ମଟନ ବିରିୟାନୀ ଚିକେନ ବିରିୟାନୀ ମୁଁ ଆଉଥରେ ଅର୍ଡ଼ର କରିବାକୁ ଚାହୁଁଛି ତେଣୁ କରି ମୋତେ ଟିକିଏ ଜଲ୍ଦି ଯୋଗାଇ ଦିଅନ୍ତୁ